ହେଲୋ ହଁ ପଦିକୁ ପଦିଲୋ କ'ଣ କରୁଛ ପିକନିକ୍ ଯିବ କି ଆମେ ଗୋଟେ ବୋଲେରୋ କରିଛୁ ଅଲବତ ତୁମେ ଆମ ସାଙ୍ଗରେ ଯିବ

ଏଇ ବବି ଏଇ ଯୋଉ ସାବିଖୁଡ଼ି ଆଉ ଏଇ ପ୍ରତିମା ଆଉ ଗୀତା ଦେଇ ଏମିତି ଆମେ ଆଠ ଦଶ ଜଣ ଯାଉଛୁ ଆଉ ଟିକରପଡ଼ା

ହଁ ବହୁତ ଭଲ ଜାଗା ବଡ଼ ଏରିଆ ପାର୍କ ଫାର୍କ ଅଛି ବୁଲିବା ପାଇଁ ନା ହୋଟେଲରେ ଖାଇଦେବା କିଏ ଏତେ ବୁଲି ବୁଲିକା ଥକା ଲାଗିବ ଆଉ ହୋଟେଲରେ ଖାଇଦେବା ରୋଷେଇ କରିକି ମଜା ଆସେ ଯେ ହୋଟଲରେ ଖାଇବାଟା ମଜାଟା ବେଶି ଭଲ ଲାଗେ ରେଷ୍ଟୁରାଣ୍ଟରେ ବସିବା ଖାଇବା କଥା ଗପିିବା କଥାବାର୍ତ୍ତା ହେବା ଝାଳ ନାଳ ବୋହିଯାଉଥିବ କିିଏ ରୋଷେଇ କରିବ ଏଇ ବାତ୍ୟା ଯାଉ ବାତ୍ୟା ଗଲେ ଯିବା ଆଉ ଏଇନେ ବାତ୍ୟାଟା ଆସୁଛି ବାତ୍ୟା ପରେ ଯିବା

ମୋ ବାପା ଯିବେ ମାଆ ଯିବେ ମୋ ପିଲାମାନେ ଯିବେ ଆଉ ଆମେ ଆଠ ଦଶ ଜଣ ଆମ ଫ୍ୟାମିଲୀ ଯିବୁ ଆଉ ଗୋଟେ ବସ୍ ବସ୍ଟେ ଭଡ଼ା କରିଦେବା ଯିବା ଆଉ ଏ ଟଙ୍କା ହଜାରେ ବା ପାଞ୍ଚ ଶହ ପାଞ୍ଚ ଶହ କି ହଜାରେ ପଡ଼ିବ ଆଉ

ବସ୍ଟା କୋଡ଼ିଏ ହଜାରେ ନେବ ଆମେ ଚାଳିଶ ପଚାଶ ଜଣ ଭଳିଆ ଯିବା ଆଉ ଚାଳିଶ ପଇଁଚାଳିଶି ଆଉ

ଆଉ ନା ନା ନା ପୁରୀ ଆସିଲା ବେଳକୁ ପୁରୀ ଫୁରୀ ସେପଟେ ବୁଲି ବୁଲେଇକି ଆସିବା ଜଗନ୍ନାଥ ଦର୍ଶନ କରିକି ଆଉ ଜଗନ୍ନାଥ ଦର୍ଶନ କରିକି ବିରଜା ଯିବା ବୁଲିକି ସେପଟେ ଜଗନ୍ନାଥ ଛତିଆ ବିରଜା ଗଡ଼ଚଣ୍ଡି ଯିବା ବୁଲି ବୁଲାକି ସବୁଆଡ଼େ ଆସିବା ଆଉ ଖାଇ ପିଇକି ଆସିବା ଏଇ କାଳୀପୂଜା ଏ ପାଖରୁ ଯିବା ଆଉ ଏଇ ଯୋଉ ଏକତିରିଶ ତାରିଖ ହେଉଛି କାଳୀପୂଜା ଆମେ ପଚିଶ ତାରିଖରେ ଗଲେ ଆମେ ଏକତିରିଶରେ ଫେରିବା ଅଣତିରିଶରେ ଫେରି ଆସିବା ଆଉ ହଉ ଦୁଇ ତିନି ଦିନ ବୁଲିକି ଆସିବା ଆଉ ମୁଁ କହନ୍ତି ସତରେ ଯାଉଛୁ ଯଦି ନେଇଥିବେ ପାଞ୍ଚଶହ ଆଉ ଦୁଇଶହ ପାଞ୍ଚ ଶହ ଅଧିକ ପଡ଼ୁ କ'ଣ ହେଲା ବୁଲି ବୁଲାକି ଆସିବା ଗୋଟେ ବର୍ଷରେ ଗୋଟ ଖୁସି ହଁ ମୋ ଘରେ ସବୁ ଭଲ ତୁମ ତୁମ ତୁମ ପରିବାର ସମସ୍ତେ ଭଲ ନା

ହଁ ଆମ ପରିବାର ଅଛି ଭଲ ଆଉ ହଉ ରଖନ୍ତୁ ଆଜ୍ଞା